ଆଜିକାଲି ଭାରତୀୟ ସ୍ୱାସ୍ଥ୍ୟସେବା ବିନା ଟଙ୍କାରେ ଆମ୍ଭେମାନେ ସାହାଯ୍ୟ ପାଇପାରୁଛୁ ଅପରେସନ୍ ହେବାରୁ ଆମ୍ଭେମାନେ ସାହାଯ୍ୟ ପାଇଥିବାରୁ ଆମ୍ଭେ ଖୁସି ହେଇଅଛୁ ଯାହାକି ବିଜୁସ୍ୱାସ୍ଥ୍ୟ କାର୍ଡ଼ ଥିବାରୁ ଆମ୍ଭେମାନେ ବହୁତ ସାହାଯ୍ୟ ପାଇପାରୁଛୁ କୋରୋନା ସମୟରେ ବହୁତ କିଛି ସାହାଯ୍ୟ ପାଇଛୁ ସରକାରଙ୍କ ଠାରୁ ଗର୍ଭବତୀ ମହିଳାଙ୍କୁ ବି ବିନା ପଇସାରେ ଚିକିତ୍ସା ଯୋଗାଇ ଦିଆଯାଉଅଛି